ସରକାରୀ ଯୋଜନା ଗୁଡ଼ିକ ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଏବଂ କୃଷି ଯୋଜନା ବିଜୁ ସଶକ୍ତିକରଣ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ବିଜୁ କୃଷି ଯୋଜନାରେ କୃଷକ ମାନଙ୍କୁ ଭଲ ବିହନ ସାର ଏବଂ କୃଷିଋଣ ମିଳିଥାଏ ଗରିବ ଚାଷୀମାନଙ୍କୁ ବର୍ଷକୁ ଦୁଇ ଥର କାଳିଆ ଯୋଜନାରେ କୃଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ତିନି ହଜାର ଟଙ୍କା ପଠାଇଥାନ୍ତି ଚାଷୀମାନେ ଉପକୃତ ହୋଇଥାନ୍ତି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ଦରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯାଇଛି ଏହି କାର୍ଡ଼ରେ ସବୁପ୍ରକାର ମେଡ଼ିକାଲ ସୁବିଧା ଯୋଗାଇ ଦିଆଯାଉଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଗ୍ରାମକୁ ସୁନ୍ଦର ରାସ୍ତା ତିଆରି କରିବା ଦ୍ୱାରା ଜନ ସାଧାରଣ ବହୁ ଉପକୃତ ହୋଇପାରୁଛନ୍ତି